ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟ ଦେଶ ତୁଳନା ଅନ୍ୟ ଦେଶମାନଙ୍କର ତୁଳନାରେ ବହୁତ ଏବଂ ଭାରତର ଶିକ୍ଷାର ମାନ ଦିନକୁ ଦିନ ନିମ୍ନମାନର ଆଉ ଡିଜିଟାଲ୍ ସେବା ଭାରତରେ ଜାଣି ଏବେ ଏଇ ବର୍ଷ ଆରମ୍ଭ ହେଇଛି ଅନ୍ୟ ଦେଶ ତୁଳନାରେ ଭାରତର ବିଦ୍ୟାଳୟମାନଙ୍କର ପରିବେଶ ବି ଠିକ୍ ନାହିଁ ଏବଂ ଉପଯୁକ୍ତ ଶିକ୍ଷକ ମଧ୍ୟ ନାହାନ୍ତି ବିଦ୍ୟାଳୟରେ ପାଞ୍ଚ ଟଙ୍କା ଶ୍ରେଣୀକୁ ଦୁଇ ଟିଚର୍ ଅଛନ୍ତି ସେ ଦୁଇ ଜଣ ଟିଚର୍ ଠିକ୍ସେ ଭାବରେ ପିଲାଙ୍କୁ ଶିକ୍ଷା ଦେଇପାରୁନାହାନ୍ତି ସେମାନେ ଟିଚର୍ ପାଇଁ କମ୍ପ୍ଲେନ୍ କଲେ ବି ସୁଦ୍ଧା ସରକାର ଶୁଣୁନାହାନ୍ତି ଆଉ ଭାରତର ଶିକ୍ଷା ବ୍ୟବସ୍ଥା ଏଭଳିଆ ଆଉ ପିଲାମାନଙ୍କୁ ଟିଉସନ୍ ନଦେଲେ ପିଲାମାନେ ପାଠ ପଢ଼ୁନାହାନ୍ତି ଉନ୍ନତ ଶିଖିବା ପାଇଁ ଆମେମାନେ ପଇସା ବି ଖର୍ଚ୍ଚ କରିପାରିବା ନାହିଁ ଯେଉଁ ଦିନ ଠାରୁ ଭାରତ ଶିକ୍ଷାରେ ପ୍ରାଇଭେଟସନ୍ କରାଗଲା କଲେଜ୍ ମାନଙ୍କୁ ପିଲାମାନେ କଲେଜ୍ ଫିସ୍ ବି ଦେଇପାରୁ ନାହାନ୍ତି ଆଉ ମଧ୍ୟବିତ୍ତ ପରିବାରର ପିଲାମାନେ ବେଶୀ ଆଧିରେ ପ୍ରଭାବିତ ହେଉଛନ୍ତି ଆଉ ପାଠ ପଢ଼ିବା ପାଇଁ ଟିଉସନ୍ ଫିସ୍ ବି ଦେବାକୁ ତାଙ୍କୁ ବହୁତ କଷ୍ଟ ହେଉଛି ସେମାନେ ଦେଇପାରୁ ନାହାନ୍ତି ଆଉ ପାଠପଢ଼ା ଟା ଆଗେଇ ପାରୁ ନାହିଁ ଆଗେ ଟିକେ ପାଠପଢ଼ାରେ ପିଲାମାନେ କିଛି ସ୍କଲାରସିପ୍ ପାଉଥିଲେ ଗ୍ରାମାଞ୍ଚଳରେ କିନ୍ତୁ ବର୍ତ୍ତମାନ ସେ ତା'ର ଗୋଟିଏ ପରସେଣ୍ଟ ବି ନାହିଁ ଯାହା ଉନ୍ନତ ଶିକ୍ଷା ପାଉଛନ୍ତି ଟିକେ ସହର ଅଞ୍ଚଳରେ ସେମାନଙ୍କ ଗାର୍ଡିଆନ୍ ମାନେ ସଚେତନ ଗାଁ ଗହଳିରେ ଟିଚର୍ମାନେ ସ୍କଲାରସିପ୍ ବାହାରିଲେ ପିଲାମାନଙ୍କୁ ମଧ୍ୟ କହୁନାହାନ୍ତି କାରଣ କହିଲେ ସେମାନେ ପିଲାମାନଙ୍କୁ କିଏ କହିବ ଗାର୍ଡିଆନ୍ ମାନେ ନେଇକିରି ଯିବେ ଟୋଟାଲ୍ ପିଲାମାନଙ୍କୁ ସେମାନେ କହୁନାହାନ୍ତି କି ସେଭଳିଆ ଶିକ୍ଷା ଦଉନାହାନ୍ତି ତୁମେମାନେ ଯଦି ସଚେତନ ହବ ଘରେ ପିଲାମାନଙ୍କୁ ପାଠ ପଢ଼ାଇବ ତାହେଲେ ସେମାନେ ଭଲ କରିବେ ଆଉ ସ୍କୁଲ୍ ଉପରେ ଭରସା କଲେ ତୁମ ପିଲାମାନେ ଆଗେଇ ପାରିବେ ନାହିଁ ଏହିଭଳିଆ ନିମ୍ନମାନର ଶିକ୍ଷା ଆମ ଗ୍ରାମାଞ୍ଚଳ ମାନଙ୍କରେ ଦିଆଯାଉଛି